ହଁ ମୁଁ ଭାବୁଛି ସ୍କୁଲ ପାଠ୍ୟକ୍ରମରେ ମଧ୍ୟ ପିଲାମାନଙ୍କ ପାଇଁ ବ୍ୟାଙ୍କର କାର୍ଯ୍ୟପ୍ରବାହ ନୀତି ଋଣ ରିଟର୍ନ୍ ଇତ୍ୟାଦି ବିଷୟରେ ଶିକ୍ଷା ଦେବାର ଆବଶ୍ୟକତା ରହିଛି କାରଣ ଆଜି ସିନା ସେମାନେ ଛୋଟ ପିଲା ଅଛନ୍ତି କିନ୍ତୁ ଭବିଷ୍ୟତରେ ସେମାନେ ବଡ଼ ହେବେ କଥାରେ ଅଛି ଆଜିର ଶିଶୁ କାଲିର ନାଗରିକ ଯଦି ସେମାନେ ବ୍ୟାଙ୍କର କାର୍ଯ୍ୟକାରିତା ବିଷୟରେ ଜାଣିନଥିବେ ଏବଂ ବ୍ୟାଙ୍କରେ କିପରି ଋଣ ଅଣାଯାଏ ତାକୁ କିପରି କିପରି ସୁଝାଯାଏ ଏବଂ ତାର ଟିକସ କେମିତି କଟାଯାଏ ରିଟର୍ଣ୍ଣ୍ କେମିତି ହୁଏ ତାର ରୀତିନୀତି ବ୍ୟାଙ୍କର ସବୁ ନିୟମ ଯଦି ଗୋଟେ ଶିଶୁ ଜାଣିନଥିବ ତାହେଲେ ଯଦି ତାର ବାପା ମାଆ ଶିକ୍ଷିତ ତେବେ ତ କିଛି କଥା ନାହିଁ ଯଦି ମୂର୍ଖ ଥିବେ ତାଙ୍କ ବାପା ମା' ତାହେଲେ ସେ ତାଙ୍କ ବାପା ମାଆଙ୍କୁ ସାହାଯ୍ୟ କରିପାରିବ ଏହା ସହିତ ସେ ନିଜ କାର୍ଯ୍ୟ ନିଜେ ମଧ୍ୟ କରିପାରିବ ଏବଂ ଅନ୍ୟ ଉପରେ ତାଙ୍କୁ ନିର୍ଭର ନିର୍ଭରଶୀଳ ହେବାକୁ ପଡ଼ିବ ନାହିଁ